ହ୍ୟାଲୋ ହୋଟେଲ୍ ପ୍ରମୋଦରୁ କହୁଛନ୍ତି ମୁଁ ଆପଣଙ୍କ ହୋଟେଲ୍ର ଯେଉଁଟାକି ଆଜି ସ୍ପେଶିଆଲ୍ ଡିସ୍ଟା ଅଛି ସେଇଟା ଅର୍ଡ଼ର୍ କରିବାକୁ ଚାହୁଁଛି ଅର୍ଡ଼ର୍ଟା ଲେଖିନିଅନ୍ତୁ ଭେଜ୍ ପୁଲାଓ ପନିର ଟିକା ମସାଲା ଆଉ ଗୋଟେ ରାଇତା ତେଣୁ ଏ ତିନିଟା ଆପଣ ଯେତେ ଜଲଦି ହବ ପଠାଇ ପାରିବେ ଭଲ ହବ ଆଣ୍ଡ୍ ଆପଣ ଲୋକେସନ୍ଟା ନୋଟ୍ କରିନିଅନ୍ତୁ ଚହଟା ଘାଟ ନିୟର୍ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଇନ୍ଫ୍ରଣ୍ଟ୍ ଅଫ୍ ଶ୍ମଶାନ କାଳୀ ମନ୍ଦିର